ମୁଁ ଏବେ ବଜାରରୁ ଗୋଟିଏ ଫ୍ରେସ୍ କ୍ରିମ୍ଟି କିଣିଥିଲି କିନ୍ତୁ ସେ ଫ୍ରେସ୍ କ୍ରିମ୍ ଟି ଲଗେଇବା ଦ୍ୱାରା ମୋର ଆଗରୁ ଯାହା ଥିବା ବ୍ରଣ ବର୍ତ୍ତମାନ ଆହୁରି ବଢ଼ିଯାଇଛି ଏହାଫଳରେ ମୁଁ ଆଉ ସେ ସେ ଗୋଟିଏକୁ ବ୍ୟବହାର କରୁନାହିଁ